ହଁ ଆମ ପର୍ଯ୍ୟଟକମାନଙ୍କୁ ସୁବିଧା ପାଇଛି ଚିତ୍ରକୋଣାରେ ଗେଷ୍ଟ ହାଉସ୍ ଅଛି ସେଠି ପାର୍କ ଦେଖିକରି ସେଠି ଚିତ୍ରକୋଣା ବ୍ରିଜ ଦେଇ କରି ବାଲିମେଲା ଡ୍ୟାମ୍ ଦେଖିକରି ତବର ବ୍ରିଜ ଦେଇ କରି ବା ଚିତ୍ରକୋଣାରେ ଗେଷ୍ଟ ହାଉସ ରହିପାରିବେ ଯେମିତିକି ଆଉ ବି ଅଛି ମାଲକାନଗି ଏ ସତେଗଡ଼ ଡ୍ୟାମ୍ ଦେଖିକରି ସେମାନେ ମାଲଖାନଙ୍ଗିରି ଗେଷ୍ଟ ହାଉସ ଅଛି ମାଲଖାନଙ୍ଗିରି ଲଜ ସେଠି ରହିପାରିବେ ସେଠି ରହିକିରି ଖାଦ୍ୟ ବ୍ୟବସ୍ଥା ରହିବା ବ୍ୟବସ୍ଥା ସବୁ କିଛି ତା କରିପାରେ ତ ମୁଁ ଆଶା କରୁଛି ସେଇଠି ସେତିକି ସେମାନେ ପର୍ଯ୍ୟଟକ ମାନେ ହେଲ୍ପ ପାଇବେ କି ସାହାଯ୍ୟ ପାଇବେ ସେଇଠି ରହିକରି ନିଜ ଆଦାନ ପ୍ରଦାନ କରିବା ଆଖପାଖର ସବୁ ପ୍ରୋବ୍ଲେମର ସଲ୍ଭ ସେଠି ହବ